ହ୍ୟାଲୋ ମୁଁ ଗୋଟିଏ ଭଲ ଜିନ୍ସ ପ୍ୟାଣ୍ଟ୍ଟା କିଣିଛି ତ ରଙ୍ଗ ବି ବହୁତ ଭଲ ଅଛି ଜିନ୍ସ ପ୍ୟାଣ୍ଟ୍ଟା ବି ଭଲ ଅଛି ଲଙ୍ଗ୍ ଲାଷ୍ଟିଙ୍ଗ୍ ବି ଯାଉଛିି ବହୁତ ଭଲ ଜିନ୍ସ ପ୍ୟାଣ୍ଟ୍ଟା ବି